ଓଡ଼ିଶାର ପ୍ରମୁଖ କ୍ରୀଡ଼ା ଦଳ ହେଉ ବା ଇଭେଣ୍ଟ୍ ହେଉଛି ହକି ଯାହାକୁ ଓଡ଼ିଶା ପ୍ରମୋଟ୍ ବି କରେ ଏବଂ ଓଡ଼ିଶାର ଜଣେ ବଡ଼ ଖେଳାଳି ଦିଲୀପ ତିର୍କି ହକିରେ ଖେଳି ଦେଶ ପାଇଁ ଆଉ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି ଏହାଦ୍ୱାରା ନୂତନ ପିଢ଼ୀର ଯୁବକ ଶ୍ରେଣୀ ଆକୃଷ୍ଟ ହୋଇ ହକି ପାଇଁ ଏକାଗ୍ରତା ଦେଖାନ୍ତି ହକି ଖେଳିବାକୁ ପସନ୍ଦ କରନ୍ତି